ଇନଡ଼ୋର୍ ଗେମ୍ କଥା ତ କହିଲେ ଆମେ ଲୁଡ଼ୁ ଓ କ୍ୟାରମ୍ ହିଁ ପସନ୍ଦ କରୁ କାରଣ କ୍ୟାରମ୍ରେ ଆମେ ଚାରିଜଣ ବା ଦୁଇ ଜଣ ଖେଳୁ ବହୁତ ମଜା ଆସିଲା ଏବଂ ତାହାର ଚାରି ରାଉଣ୍ଡ୍ରେ କିଏ କେଉଁଭଳି ଜିତିବ କେଉଁ ସମୟରେ ଜିତିବ ଆମେ ଆମେ ତ ପାର୍ଟନର୍ ହିସାବରେ କ୍ୟାରମ୍ ଖେଳୁ ନୁହଁ ତ ଯଦି ଲୁଡ଼ୁ ଖେଳୁ ଅଲଗା ଅଲଗା ଚାରିଜଣ ବସିକି ଲୁଡ଼ୁ ଖେଳିବ କ୍ୟାରମ୍ ଖେଳି ଆମ ଆଗ ପିଲା ହିଁ ଆମର ପାର୍ଟନର୍ ଥାଏ ସେଇ ଆମର କଳା ଅଥବା ଧଳା ଗୋଡ଼ିଟିକୁ ଆମେ ଆମର ମାନେ ଜିତିବା ପାଇଁ ପ୍ରୟାସ କରିଥାଉ ଇନଡ଼ୋର୍ ଗେମ୍ କହିବାକୁ ଗଲେ ଆମ କ୍ୟାରମ୍ ହିଁ ମାନେ ଫେମସ୍ ଗେମ୍ ଆମର କ୍ୟାରମ୍ ହିଁ ଖେଳିବାକୁ ଚାହୁଁ ଇନଡ଼ୋର୍ ଗେମ୍ରେ